ପୁରୀ ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ଆମର ହେଉଛି ଅବଢ଼ା ଡାଲି ଡାଲମା ଆଉ ସାଧା ତରକାରୀ ଏଇସବୁ ଆମର ଲୋକପ୍ରିୟ ଖାଦ୍ୟ ଅବଢ଼ା ହେଉଛି ଆମର ଅରୁଆ ଚାଉଳ ଘିଅ ଏଥିରେ ଅବଢ଼ା ତିଆରି ହେବ ଡାଲମାରେ ଡାଲି ବିଭିନ୍ନ ପ୍ରକାର ପରିବା ଆଉ ତା'ର ଲଙ୍କା ଜିରା ତେଲ ଫୁଟଣ ଏଇଗୁଡ଼ା ପଡ଼ିକି ଡାଲମା ହେବ ଆମର ଡାଲମାଟା ଅବଢ଼ା ଆଉ ଡାଲମା ଅବଢ଼ା ସହିତ ଡାଲମାଟା ହେଉଛି ଲୋକପ୍ରିୟ ଖାଦ୍ୟ ଆମ ପୁରୀ ଜିଲ୍ଲାର ସେ ପ୍ରସ୍ତୁତିଟା ଆମର ସେ ସବୁ ପନିପରିବା ଆଉ ତା'ର ତେଲ ଜିରା ଲଙ୍କା ତାର ମସଲା ମସଲି ଦେଇକି ଡାଲମାଟା କରାଯାଏ ତାର ସାମୁ ଆମ ପୁରୀ ଜିଲ୍ଲାର ସାମୁଦ୍ରିକ ଖାଦ୍ୟ ହେଉଛି ଆମର ମାଛ ମାଛଟା ଆମର ସାମୁଦ୍ରିକ ଖାଦ୍ୟ ରୂପେ ଆମେ ପୁରୀରୁ ପାଉ